ହଁ ମୋର ବିଶେଷ ପ୍ରତିଭା ରହିଛି ଗୀତ ଗାଇବାରେ କିମ୍ବା ଖେଳ କୁଦରେ ବହୁତ କିଛି ଦକ୍ଷତା ରହିଛି ସେଇଗୁଡ଼ାକ ହେଲା ଯେ ମୁଁ ପ୍ରଥମେ ଯେତେବେଳେ ପିଲାବେଳେ ସ୍କୁଲରେ ପାଠ ପଢ଼ୁଥିଲି ସେତେବେଳେ ଯେଉଁ ସ୍କୁଲରେ ପୋଏମ୍ ଗୁଡ଼ା ଚାଲିଥାଏ ସେଗୁଡ଼ାକ ଆମେ ସ୍ୱର ମାଧ୍ୟମରେ ବହୁତ ଭଲ ଭଲ ଗାଇକି ଆମେ ବିଭିନ୍ନ ଡିବେଟ୍ କମ୍ପିଟିସନ୍ରେ ଯାଇକି ଗୀତ ମାଧ୍ୟମରେ ଆମେ ପ୍ରାଇଜ୍ ବି କରିଥିଲୁ କିନ୍ତୁ ନିଜର ଗରିବ ପିଲା ଦୃଷ୍ଟିରୁ ଆମେ ବାହାରକୁ ଯାଇ ସେମିତି କିଛି ଦକ୍ଷତା ନେଇପାରିଲୁନି ଯାହା ଫଳରେ ଆମେ ତଳେ ହିଁ ରହିଗଲୁ କିନ୍ତୁ ଦକ୍ଷତାର କିଛି ବିକାଶ ହେଇପାରିଲା ନାହିଁ ତ ସେ ସବୁ ବିକାଶ ପାଇଁ ମୁଁ ବହୁତ ଚେଷ୍ଟା କରିଥିଲି କିନ୍ତୁ ଆମେ ପଇସା କିମ୍ବା ଏଇ ଅଭାବରୁ ଆମେ ଆଗକୁ ବଢ଼ି ପାରିଲୁନି ଯାହା ଫଳରେ ଗ୍ରାମରେ ଆମର ଯେଉଁ ପ୍ରତିଭା ରହିଥିଲା ଖେଳ କୁଦରେ କିମ୍ବା ଗୀତ ମାଧ୍ୟମରେ ସେଇଗୁଡ଼ା ଆମର ସେମିତି ଆକାରେ ଲୁପ୍ତ ଆକାରରେ ରହିଗଲା ବିକଶିତ ହେଇପାରିଲାନି ତେଣୁ ଭବିଷ୍ୟତରେ ଆଉ ପିଲାମାନେ ଯେମିତି ଏମିତି ପରିସ୍ଥିତ ନପଡ଼ିକି ସେମାନଙ୍କର କେମିତି ବିକଶିତ ହେବ ପ୍ରତିଭା ଗୁଡ଼ିକ ଯେଉଁ ପିଲା ଭଲ ଖେଳୁଛନ୍ତି ବା ଗୀତ ଗାଉଛନ୍ତି କିମ୍ବା ନାଚୁଛନ୍ତି କି ଯେ କୌଣସି ଇଏରେ ସେମାନଙ୍କୁ ସୁବିଧା ସୁଯୋଗ କେମିତି ସୁବିଧା ଭାବରେ ମିଳିବ ସେଇ ବିଷୟରେ ଆମେ ଆଗକୁ ଚିନ୍ତା କରିକି ପିଲାମାନଙ୍କୁ ରାସ୍ତା ଦେଖାଇବା ଆଉ